ନାଟର ଗୋବର୍ଦ୍ଧନ ଏ ଘର ମାଉସୀ ସେ ଘର ପିଉସୀ କଙ୍କଡ଼ାକୁ ଗୋଳିପାଣି କଣ୍ଟାବାଡ଼ରେ ଲୁଗାପକାଇ କଳି କରିବା ଅନ୍ଧର ଲଉଡ଼ି ଓଳିଆରୁ ପଡ଼ି ଗଜା ଅସିଆ କାଳର ମସିଆ ନ ଦେଖିଲା ଓଉ ଛଫଡ଼ା କପାଳ ଫାଟିବା କୁହୁଡ଼ି ପହଁରିବା ନାଁ କରିବା ଅଜଣା କଥା ବିରାଡ଼ି ଛିଙ୍କିବା ଅନର୍ଥର ମୂଳ ଗୋବର ଗଣେଶ ଅଦା ବେପାରୀର ଜାହାଜ ମୂଲ ସେହିପରି ଋଢ଼ିଗୁଡ଼ିକ ଆମେ ପ୍ରୟୋଗ କରିଥାଉ